ଭାରତରେ ମୋର ପ୍ରିୟ ରାଜ୍ୟ ହେଉଛି ଉତ୍ତରାଖଣ୍ଡ କାରଣ ସେଇଠି ରାମମନ୍ଦିର ପ୍ରତିଷ୍ଠା ହେଉଛି ଏ ସେଇଟାରେ ୟୋଗୀ ଆଦିତ୍ୟନାଥ ରାମମନ୍ଦିର ପ୍ରତିଷ୍ଠାରେ ସଫଳତା ଅର୍ଜନ କରିଛନ୍ତି ଏବଂ ନରେନ୍ଦ୍ର ମୋଦୀ ବି କରିଛନ୍ତି ଏବଂ ସେଠାରେ ପରିବେଶ ବି ଭଲ ଓ ସେଠାରେ ରାମ ମନ୍ଦିର ପ୍ରତିଷ୍ଠା ହେଇଥିବାରୁ ମୋର ରାମ ମନ୍ଦିର ଦେଖିବାକୁ ଯିବି ଓ ରାମବନ୍ତ ରାମଙ୍କ ପାଇଁ ମୁଁ ରାମଙ୍କୁ ମୁଁ ବହୁତ ଭଲ ପାଏ